ନମସ୍କାର୍ ହଁ ମୋର୍ କାମ୍ ଥିଲା ତ ମୁଇଁ ଯାଇଥିଲି ଦୁଇ ଦିନ୍ ହେଲା ଘରେ ନାଇଥିଲି ଆଜି ଆସୁଛେଁ ହଁ ନଳକୂଅର ବ୍ୟବସ୍ଥା ତ ଟିକେ କର୍ମି ଆଉ ଦୁଇ'ଟା ଏକ୍ସଟ୍ରା ନଳକୂଅ ବନାମି ଭାବୁଛେଁ ସେଟା ବି କରିଦେମି

ହଁ ହେଟା ବି ସବୁ ଠିକ୍ କରେଇଛେଁ ବେଲେ କଂକ୍ରିଟ୍ ପକେଇକରି ରାସ୍ତା ବନାବାର୍ ଲାଗି କହିଁଛେ ସେମାନେ ଆସ୍ଲେ କର୍ମି ହଁ ସେମାନେ ନାଇ କଲେ ତ ମୁଇଁ କହିଦେମି କର୍ବାର୍ ଲାଗି କରିଦେବେ ସେମାନେ ଜଲ୍ଦି ହଁ ବନ୍ଧ୍ ସାଇଡ଼୍ ର ଗଛ୍ ଯେନ୍ଟା ଅଛେ ହେତାକେ କାଟିଦେମା ଆଉ ନୂଆ ଗଛ୍ ସାଇଡ଼୍ ରେ ଯେନ୍ଟା ଅଛେ ନା ସେଥିରେ ପାଣିଦେମା ବେଲେ ଗଛ୍ ଭଲ୍ ସେ ବଢ଼୍ବା ସାଇଡ଼୍ ର ଗଛ୍ ରୁ ତ ପତ୍ର ପଡ଼୍ବା ନା ବନ୍ଧ ମଇଳା ହେସି ହଁ ବ୍ଲିଚିଙ୍ଗ୍ ପାଉଡ଼ର୍ କୂଅ ନଳକୂଅ ଲାଗି ଅର୍ଡ଼ର୍ କରିକି ଆସ୍ଲେ କହିଦେମି ହଁ ସେମାନେ ନେଇକରି କରିଦେବେ ଆଉ କା'ଣା ଅସୁବିଧା ହେବା ବେଲେ କହେବ ଓହୋ ହଁ ହେଟା ବି କହେମା ଆଉ ରାସ୍ତା ସାଇଡ଼୍ ରେ ଗଛ ବି ଲଗାବାର୍ ବ୍ୟବସ୍ଥା କରିଛେଁ ସମସ୍ତେ ମିଶିକରି ଲଗାଲେ ଆଉ ମୁଇଁ ପଠାବି ଲୋକ୍ମାନ୍ଙ୍କୁ ସେମାନେ ଯିବେ ହଁ ସେଟା ବି ମୁଇଁ କହୁଛେଁ ଯେ ଦେଖୁଛେଁ କେନ୍ତା ଜଲ୍ଦି ହେବା ଯେ

ହଁ ହଁ ହେଟା ବି ମୁଇଁ ଚିନ୍ତା କରୁଛେଁ ଯେ ମୋର୍ ଟିକେ କାମ ରହିଯାଉଛେ ମୁଇଁ ଇଆଡ଼େ ସିଆଡ଼େ ଯାଉଛେଁ ବୋଲି ବେଲେ ଟାଇମ୍ ନାଇଁ ହେବାର୍ ଟିକେ ଦେଖ୍ବାର୍ ଲାଗି ମୁଇଁ କହିଛେଁ ଜଲ୍ଦି ଦେଖ୍ବାର୍ ଲାଗି ସେମାନ୍କେ ହଁ ଅଳିଆ ଗଦା ବି ସଫା କଲେ ଯାଇକରି ବର୍ଷାଦିନ ବି ଆଗ୍କେ ଆସୁଛେ ତ ମଶା ମାଛିମାନେ ବି ଜନ୍ମିବେ ରୋଗ ବି ବହୁତ୍ଟେ ହେବା ଓହୋ ହଁ ହଁ ସମସ୍ତଙ୍କୁ ଲେଟ୍ରିନ୍ ର ବ୍ୟବସ୍ଥା ବି କରାହେବ

ହଁ ସମସ୍ତଙ୍କର୍ ଲାଗି ପକ୍କା ଘରର୍ ବି ବ୍ୟବସ୍ଥା କରାହେବା ସରକାର୍ଙ୍କୁ କୁହାହେବା ହଁ ଜଲ୍ଦି କର୍ମା ସରକାର୍ ଙ୍କୁ ତ କହିଛେଁ ସେ କରିଦେବେ କେବେ ଲୋକ୍ମାନ୍ଙ୍କୁ ପଠାବେ ବେଲେ ସେମାନେ ଆସ୍ଲେ କରିଦେବେ ମୋର୍ ଟିକେ କାମ୍ ଥିଲା ବାହାରେ ଯେ ମୁଇଁ ଯାଇଥିଲି ମୁଇଁ ଏବେ ଆସ୍ଲିନ ତ କହିଦେବି ସମସ୍ତଙ୍କୁ କରିଦେବେ ସବୁ ହଁ ଗାଁ'କେ ସଫାସୁତ୍ରା ରଖ୍ବାର୍ ଲାଗି ତ ମୁଇଁ ବହୁତ୍ ଚେଷ୍ଟା କରୁଛେଁ ଯେ ହଉ ଠିକ୍ ଅଛେ ଫେର୍ ପରେ ଦେଖାହେମା